ହଁ ଉଷା କମ୍ପାନୀ ଫ୍ୟାନ୍ଟେ କିଣିଛୁ ସେ ଫ୍ୟାନ୍ଟା ଭଲ ପବନ ଦେଉଛି ସେ ଭଲ ବି ଲାଷ୍ଟିଙ୍ଗ କରୁଛି ଭଲ ଡିମାଣ୍ଡ ଅଛି ଆଉ ବଢ଼ିଆ ଉଷା କମ୍ପାନୀ ଆଉ ଫ୍ୟାନ ଆଣିକି ଘରେ ୟୁଜ କରୁଛୁ ଘରେ ଫ୍ୟାନ ନଥିବାରୁ ଫ୍ୟାନ କିଣିକି ଆଣି ୟୁଜ କରୁଛୁ ଆଉ